ସାଧାରଣତଃ ଯେଉଁମାନେ ପଶୁପକ୍ଷୀ ରଖୁଛନ୍ତି ତାଙ୍କ ପାଇଁ ସ୍ୱତନ୍ତ୍ର ଜାଗା ରଖିବା ଉଚିତ ଯେମିତିକି ଗାଈ ଦାମୁରି ଏ'ସବୁକୁ ଗୋଟିଏ ଜାଗାରେ ରଖିବା ଉଚିତ ଏବଂ ଛେଳି ମେଣ୍ଢା ଏମାନଙ୍କୁ ମଧ୍ୟ ଗୋଟିଏ ଜାଗାରେ ରଖିବା ଉଚିତ ଆଉ କୁକୁଡ଼ା ଯେଉଁମାନେ ରଖୁଛନ୍ତି ତାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଜାଗା ରହିବା ଉଚିତ କାହିଁକି ନା କୁକୁଡ଼ାକୁ ଯଦି ଆମେ ଠିକ୍ ଜାଗାରେ ନରଖିବା ତାହେଲେ ତା'ର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଧିକ ଥାଏ ଏବଂ ଗାଈ ବଳଦ ଯେଉଁ ଜାଗାରେ ରହୁଛନ୍ତି ତାକୁ ପ୍ରଥମେ ଚଟାଣଟି ଠିକ୍ ହିସାବରେ କରିବା ଉଚିତ ଏବଂ ତା'ର ପରିଷ୍କାର ପରିଚ୍ଛନ ରଖିବା ଉଚିତ ତା'ର ଚଃର୍ତୁପାର୍ଶ୍ଵରେ ଅଳିଆ ଆବର୍ଜନା ଯେମିତି ନରହିବ ତା'ର ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ